ଆମର୍ ଆମର୍ ହିନ୍ଦୁ ଧର୍ମରେ ଚାର୍'ଟା ଧାମ୍ ଅଛେ ଯେନ୍ଟା କି ରାମେଶ୍ୱରମ୍ ପୁରୀ ଜଗନ୍ନାଥ୍ ବଦ୍ରିନାଥ୍ ବଦ୍ରିନାଥର କେଦାରନାଥ୍ ଆଉ ଦ୍ୱାରିକା ସେ ଭିତ୍ରୁ ଆମର୍ ଓଡ଼ିଶାରେ ଗୁଟେ ଅଛେ ଯେନ୍ଟାକି ପୁରୀ ଯେନ୍ଟାକି ଚାର୍ ଧାମ୍ରୁ ଗୁଟେ ଧାମ୍ ଇନ୍କେ ବହୁତ୍ ସାରା ଲୋକ୍ ଆଏସନ୍ ବହୁତ ଅଲ୍ଗା ଅଲ୍ଗା କଣ୍ଟ୍ରି ମାନ୍ଙ୍କର୍ନୁ ବି ଇନ୍କେ ବୁଲ୍ବାର୍ ଲାଗି ଲୋକ୍ ଆଏସନ୍ ବହୁତ୍ ସବୁଦିନ୍ ଜନଗହଲି ହେସି ଲକ୍ଷ ଲକ୍ଷ ସଂଖ୍ୟକ୍ ଲୋକ୍ମାନେ ଇନ୍କେ ଆଏସନ୍ ଆଉ ଇନେ ଗୁଟେ ବହୁତ୍ ସୁନ୍ଦର୍ ମନ୍ଦିର୍ଟେ ଅଛେ ଯେନ୍ଟାକି ହେଉଛେ କୋଣାର୍କ ମନ୍ଦିର୍ ଯେନ୍ଟାକେ ଆମେ କହେସୁଁ ସୂର୍ଯ୍ୟ ମନ୍ଦିର୍ ଇନେ ସୂର୍ଯ୍ୟ ଦେବ୍ତା ପୂଜା ପାଏସନ୍ ଆଉ ଇନେକେ ବି ବହୁତ୍ ସାରା ଲୋକ୍ ଆଏସନ୍ ଆଉ ଇନେ ବହୁତ୍ ସାରା ସମୁଦ୍ରମାନେ ବି ଅଛେ ଆଉ ବହୁତ୍ ସାରା ପର୍ବତ୍ମାନେ ବି ଅଛେ ଯେନେ କି ବହୁତ୍ ସାରା ବହୁତ୍ ସଂଖ୍ୟକ୍ ଲୋକ୍ମାନେ ବି ଆଏସନ୍ ଆଉ ଇନେ ଗୁଟେ ପାର୍କଟେ ଅଛେ ଯେନ୍ଟାକି ଭିତର୍କନିକା ନେସ୍ନାଲ୍ ପାର୍କ୍ ଇନେ ବହୁତ୍ଟେ ଲୋକ୍ମାନେ ଜମା ହେସନ୍ ବହୁତ୍ ବହୁତ୍ ଜାଗାରେ ଲୋକ୍ମାନେ ଆଏସନ୍ ଚିଲିକା ହ୍ରଦ ଗୁଟେ ଅଛେ ଇ ଇ'ଟା ଗୁଟେ ବହୁତ୍ ଐତିହାସିକ ହ୍ରଦଟେ ଆଉ ଇତାର୍ ଉପ୍ରେ ତ ବହୁତ୍ହି ହିଷ୍ଟୋରିକାଲ୍ ଥଟ୍ ମାନେ ଅଛେ ଯେନ୍ଟାକି କହେଲେ ବି ନାଇଁ ସରେ ଆଉ ଇନେ ବହୁତ୍ଟେ ପର୍ଯ୍ୟଟନସ୍ଥଳୀ ମାନେ ଅଛେ ଯେନ୍ତାକି ଆମର୍ କଲାହାଣ୍ଡିନେ ଅଛେ ଭାଗିରଥୀ ପାର୍କଟେ ଅଛେ ଇ ପାର୍କକେ ବହୁତ୍ଟେ ଜାଗାରୁ ବହୁତ୍ଟେ ଲୋକ୍ ଆଏସନ୍ ଆର୍ ଇନେ ଆମର୍ ଯାଏଁଟା ବି ଇତିହାସର ଜିନିଷ୍ମାନେ ଅଛେ ଆମର୍ ଅଞ୍ଚଲ୍ର ଯାହାବି ବ୍ୟବହୃତ ଜିନିଷ୍ମାନେ ଇନ ଅଙ୍କା ହେଇଛେ ଆଉ ଇ ଜିନିଷ୍ମାନେ ଦେଖବାର୍ ଲାଗି ବହୁତ୍ ହି ଭଲ୍ ବି ଲାଗ୍ସି